ମୁଁ ଦଶମ ପାସ୍ ପରେ କଲେଜ୍ରେ ଗୋଟିଏ ସ୍କୁଲକୁ ପଢ଼ାଇବା ପାଇଁ ମୋତେ କିଛିଦିନ ପ୍ରୋଜେକ୍ଟ ପଡ଼ିଥିଲା ଯେଉଁଥିରେ ଚିତ୍ର ଶିଖାଇବା ପାଇଁ ପିଲାମାନଙ୍କୁ ଏବଂ ମୋତେ ବି ଜଣେ ଚିତ୍ର ଶିଖାଉଥିଲେ ସେ ମୋତେ ଚିତ୍ର ଶିଖାଇଲେ ମୁଁ ପିଲାମାନଙ୍କୁ ଚିତ୍ର ଶିଖାଉଥିଲି ମୋତେ ପ୍ରଥମତଃ ଚିତ୍ର ବନାଇବାର ଆସୁନଥିଲା କିଛିବି କି ପଦ୍ମଫୁଲ ବି ବ ଠିକ୍ କରିପାରୁ ନଥିଲି ଯେବେ ମୁଁ ଯ ନିଜେ ଚିତ୍ର ଶିଖି ପିଲାମାନଙ୍କୁ ଶିଖାଇଲି ମୋର ଚିତ୍ର ଏତେ ବଢ଼ିଆ ହେଲା ମୁଁ ବିଶ୍ୱାସ କରିପାରୁନ ଥିଲି ପିଲାମାନଙ୍କୁ ଚିତ୍ର ଶିଖାଇବା ସହିତ ନାଚ ଗୀତ ଗାଇବା ମଧ୍ୟ ଶିଖାଉଥିଲି ପିଲାମାନଙ୍କ ସହିତ ମୁଁ ଏତେ ଫ୍ରେଣ୍ଡଲି ହେଇ ଯାଇଥିଲି ଯେ ପିଲାମାନେ ବି ମୋ ସହିତ ବେଶୀ ଫ୍ରେଣ୍ଡଲି ହେଇ ଯାଇଥିଲେ ଆଉ ଆମର ଚିତ୍ର ଚିତ୍ର ନାଚଗୀତ ଏସବୁ ମୁଁ ତାଙ୍କୁ ଶିଖେଇି କିରି ମୋତେ ବହୁତ ଖୁସି ଲାଗିଲା ମୁଁ ବହୁତ ଖୁସି ହେଲି